ଖେଳ ଏପରି ଗୋଟେ ଜିନିଷ ଯାହା ଲୋକମାନଙ୍କୁ ଶାରୀରିକ ଏବଂ ମାନସିକ ଶାନ୍ତି ପ୍ରଦାନ କରିଥାଏ ସୁସ୍ଥତା ପ୍ରଦାନ କରିଥାଏ ତେଣୁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଖେଳିବା ଉଚିତ୍ ପ୍ରତ୍ୟେକ ବ୍ୟକ୍ତିଙ୍କୁ କିଛି ନା କିଛି ଖେଳ ଖେଳିବା ଉଚିତ୍ ଆଉ ଏପରି ଖେଳ ଖେଳିବା ଉଚିତ୍ ଯେ ସେଇଟା ଶାରୀରିକ ପ୍ରଭାବ ଯେମିତି ପଡ଼ିବ ଆଉ ମାନସିକ ମଧ୍ୟ ପ୍ରଭାବ ପଡ଼ିବ ଆଉ ପ୍ରଭାବ ପଡ଼ିବ ମାନେ ସକରାତ୍ମକ ପ୍ରଭାବ ପଡ଼େ ଆମ ଶରୀର ଉପରେ ଆଉ ମାନସିକ ଉପରେ ନିହାତି ଆମେ ବାହାରେ ବୁଲିକି ଯେତେବେଳେ ଖେଳ ଖେଳୁ ଆମକୁ ମାନସିକ ଶାନ୍ତି ମିଳେ ବାହାର ପାଣିପାଗ ଭବନ ସହିତ ମିଳାମିଶା କରିବା ପାଇଁ ବାହାରକୁ ଶାନ୍ତି ମିଳେ ଆଉ ଶରୀର ପ୍ରତି ମଧ୍ୟ ବହୁତ ଉପଯୋଗିତା ଖେଳ ଗୋଟେ ହେଲା ତେଣୁ ଖେଳକୁ ନିହାତି ଆମ ସରକାର ବହୁତ ପ୍ରାଧାନ୍ୟ ଦେଇଚନ୍ତି ସେଥିପାଇଁ ବହୁତ ବହୁତ ଧନ୍ୟବାଦ ଆଉ ଆମର ମାନସିକ ସୁସ୍ଥତାରେ ମଧ୍ୟ ଯୋଗଦାନ କରେ ଖେଳ ଆଉ ଶାରୀରିକ ସୁସ୍ଥତାରେ ମଧ୍ୟ ଯୋଗଦାନ କରିଥାଏ ଖେଳ ଧନ୍ୟବାଦ